ମୁଁ ଏବଂ ମୋର ଗୋଟେ ପାଖରେ ଥିବା ସାଙ୍ଗ ଦୁଇ ଜଣ ମିଶି ଗୋଟେ ବଗିଚା ବନାଉଛୁ ମୁଁ ପୂର୍ବରୁ ଏକ ବଗିଚା ବନାଇସାରିଛି ଏବଂ ତାକୁ ଏବେ କରାଯାଉଥିବା ଫାଙ୍କା ପଡ଼ିଆରେ ବଗିଚା ବନାଇବାକୁ ସାହାଯ୍ୟ କରୁଛି ଯାହାକି ଯେଉଁଥିରେ ମୁଁ ତାକୁ ମଧ୍ୟ ସାହାଯ୍ୟ କରିବି ଏବଂ ତାକୁ ଓ ତା ପାଇଁ ଏଇଟା ପ୍ରଥମ ଦିନ ମୁଁ ତାକୁ ମଧ୍ୟ ବିଭିନ୍ନପ୍ରକାର ସାହାଯ୍ୟ କରିବି ପ୍ରଥମେ ତ ଆମେ ସେହି ପଡ଼ିଆରେ ପ୍ରଥମେ କୋଦାଳ ଧରି ଖୋଳା ଖୋଳି କଲୁ ବା ମାଟିକୁ ଉର୍ବର କରିବା ପାଇଁ ତାକୁ ବହୁତ ଚୁନା ଚୁନା ଛୋଟ ଛୋଟ କଲୁ ଏବଂ ତା'ଦେହରେ ପାଣି ମଧ୍ୟ ଦେଲୁ ମାଟି ଚୁନା ଚୁନା ହେଲା ପରେ ସେଥିରେ ଆମେ ଗଛ ରୋପଣ କଲୁ ଛୋଟ ଛୋଟ ଗଛ ବା ଯେଉଁ ବୃକ୍ଷ କହିଥାନ୍ତି ବା ଚେର ରୋପଣ କଲୁ ବିଭିନ୍ନପ୍ରକାର ଆମେ ଗୋଲାପ ମନ୍ଦାର ଟଗର ଏମିତି ବିଭିନ୍ନପ୍ରକାର ସୋ ଗଛ ଫୁଲ ଆମେ ସାଇଡ଼୍ ବାଇ ସାଇଡ଼୍ ଗୋଟେ ସିରିଏଲ୍ ବାଇ ସିରିଏଲ୍ ଲଗାଇଲୁ ତା'ପରେ ତା'ଦେହରେ ମାଟିକୁ ଭଲସେ ଢାଙ୍କିଲୁ ଏବଂ ସାଇଡ଼୍ରେ ଖତ ମଧ୍ୟ ଦେଲୁ ଖତ ଯାହାକି ଏକ ଗଛମାନଙ୍କୁ ପୁଷ୍ଟିସାର ଦେଇଥାଏ ଏବଂ ତା'ର ଯାତାୟାତ ଚାରିପଟ ଯାତାୟତ ବା ଗୋଟେ ମାଲ ତିଆରି କଲୁ ଯେଉଁଥିରେକିି ଆମେ ଆରାମସେ ପାଣି ମଧ୍ୟ ଦେଇପାରିବୁ ଏବଂ ମୁଁ ତାକୁ ଏହା ମଧ୍ୟ କହିଛି କି ପ୍ରତିଦିନ ଗଛକୁ ସନ୍ଧ୍ୟାବେଳେ ଓ ଚାରିଟା ବେଳେ ପାଣି ମଧ୍ୟ ଦେବ ଏବଂ ସେ ତାହା ଏକ ଏବଂ ଯେମିତି ତା'ପରେ ସୂର୍ଯ୍ୟ ସେ ଗଛମାନଙ୍କଙ୍କୁ ସୂର୍ଯ୍ୟ କିରଣ ପଡ଼ୁଥିବ ତା ବ୍ୟବସ୍ଥା ମଧ୍ୟ କରିବ ଆଖ ପାଖରେ ଥିବା ବଡ଼ ଗଛ ମଧ୍ୟ କାଟି ତାକୁ ଇଏ ଦେବ ଏବଂ ସପ୍ତାହକୁ ସପ୍ତାହ ତା'ଦେହରେ ମଧ୍ୟ ସାର ଦେବାକୁ ପଡ଼ିବ ସାର ଦେବା ଦ୍ୱାରା ଆମ ଗଛ ବହୁ ଜଲ୍ଦି ମଧ୍ୟ ବଢ଼ିବ ଏବଂ ପୁଷ୍ଟିସାର ପାଇ ସେ ବହୁ ଗଛ ମଧ୍ୟ ବଞ୍ଚିବ ଏବଂ ଜଲ୍ଦି ମରିବ ନାହିଁ ଗଛରୋପଣ ପାଇଁ ଗଛରୋପଣ ତା ପାଇଁ ବହୁତ ନୂଆ ଥିଲା ଏବଂ ମୋ ପାଇଁ ପୁରୁଣା କାରଣ ମୁଁ ମଧ୍ୟ ଆମ ଘର ଆଗରେ ବଗିଚା ଲଗାଇଛି ତା ପାଇଁ ନୂଆ ଥିବାରୁ ମୁଁ ତାକୁ ବହୁତ ସାହାଯ୍ୟ କରିଛି ଏବଂ ତା ସହିତ ମିଶି ବହୁତ ସାହାଯ୍ୟ କଲାପରେ ଆମେ ବସି ଉପରେ ରେଷ୍ଟ୍ ନେଲୁ ଏବଂ ପୁନଶ୍ଚ ଚାରଟାବେଳେ ଯାଇ ବା ମଧ୍ୟାହ୍ନରେ ଯାଇ ଆମେ ଦେଖିଲୁ ଖରା ପଡ଼ୁଛି କି ନାହିଁ ଗୋଟେ ସାଇଡ଼୍ରେ ବଡ଼ ଗଛଟିଏ କାଟିଲୁ ଯାହା ଦ୍ୱାରାକିି ସମସ୍ତ ଗଛ ଉପରେ ବା ଚେର ଉପରେ ଆମର ଖରା ପଡ଼ିପାରୁଥିଲା ତା'ର ଦୁଇରୁ ତିନି ଦିନ ପରେ ଆମର ଗଛଟି ବଞ୍ଚିବାକୁ ଲାଗିଲା ଏବଂ ସତେଜ ହେବାକୁ ଲାଗିଲା ସମସ୍ତ ଗଛ ଏବଂ ସମସ୍ତ ଗଛ ସତେଜ୍ ହେବାର ସାତରୁ ଆଠ ଦିନ ପରେ ଆମର ଫୁଲ ମଧ୍ୟ ଫୁଟିବାକୁ ଲାଗିଲା ଯାହାକି ଆମ ପାଇଁ ଗୋଟେ ଖୁସି ଖବର ଥିଲା